ମୋ ବାପା ଜେଜେବାପା ଅଜାବାପାଙ୍କ ଅମଳରେ ଓଡ଼ିଆ ଭାଷା ବହୁତ ପ୍ରାଧାନ୍ୟ ଥିଲା ଏବେ ଏବେ କାଳର ପିଲାମାନେ ବା ଆମେମାନେ ଓଡ଼ିଆ ଭାଷାକୁ ଛାଡ଼ି ଅନ୍ୟ ଦେଶର ଭାଷା ଗୁଡ଼ିକୁ ଇଂଲିଶ୍ ହିନ୍ଦୀ ମରାଠୀ ବଙ୍ଗାଳୀ ଏହି ଭାଷା କହିବାକୁ ଭଲ ପାଉଛନ୍ତି କାହିଁକିନା ଓଡ଼ିଆ ଭାଷାକୁ ଆଉ କେହିବି ଏତେ ଭଲ ପାଉନାହାନ୍ତି କାହିଁକି ତାହା ଆମେ ଦେଖିବାକୁ ଗଲେ ଓଡ଼ିଆ ଭାଷାକୁ ହିଁ ଅଧିକ ପ୍ରାଧାନ୍ୟ ଦେବାକୁ ପଡ଼ିଥାଏ ଓଡ଼ିଆ ଭାଷା ନ କହିବା ଦ୍ୱାରା ଆମ ଦେଶ ମଧ୍ୟ ଲୋ ହୋଇ ହୋଇ ଯାଇଥାଏ ଆମ ଦେଶକୁ କିପରି ଉନ୍ନତି କରିବା ସେଥିନିମନ୍ତେ ସମସ୍ତ ବ୍ୟକ୍ତିମାନଙ୍କୁ ପ୍ରଦକ୍ଷିଣ କରି ଆମ ଓଡ଼ିଆ ଭାଷାକୁ କିପରି ଆଗକୁ ନେବା ସେଥିନିମନ୍ତେ କିଛି ଆମେ ପଦକ୍ଷେପ କରାଯିବା ଜରୁରୀ ଓଡ଼ିଆ ଭାଷା ଦ୍ୱାରା ଆମ ଓଡ଼ିଶାରେ ସମସ୍ତ ଲୋକମାନଙ୍କୁ ଓଡ଼ିଆ ଭାଷା ହିଁ ଭଲ ଲାଗେ ଆମ ଦେଶର ଭାଷା ହିଁ ଓଡ଼ିଶା ଆମ ଦେଶରେ ଓଡ଼ିଆ ଭାଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ଓଡ଼ିଆ ଭାଷା ଯେଉଁଠି ବି ଗୋଟଏ ବୋର୍ଡ଼୍ ମାନଙ୍କରେ ଲେଖାଯାଇଥିବ ଓଡ଼ିଆରେ ତା'ହେଲେ ଆମ ବାପା ତାଙ୍କ ଜେଜେବାପା ଏମିତି ବୁଢ଼ା ବୁଢ଼ୀ ଲୋକ ଏମିତି ଅନ୍ୟ ସବୁ ଲୋକ ସହଜରେ ପଢ଼ିପାରିବେ ଇଂଲିଶ୍ ମରାଠୀ ହିନ୍ଦୀ ଏହିସବୁ ଭାଷା ଯଦି ଲେଖା ଯାଇଥିବ ତା'ହେଲେ ଆମ ବାପା ଜେଜେ ବାପା ମାନେ ପଢ଼ିପାରିବେ ନାହିଁ କେବଳ ଇଂଲିଶ୍ ଭାଷା ଦ୍ୱାରା ଆମକୁ ହିଁ ସୁବିଧା ହେଇଥାଏ ହେଲେ ଓଡ଼ିଆ ଭାଷା ଦ୍ୱାରା ଆମ ସମଗ୍ର ବିଶ୍ୱକୁ ସୁବିଧା ହେବା ଜରୁରୀ ଏଥି ନିମନ୍ତେ ଓଡ଼ିଆ ଭାଷାକୁ ଅଧିକ ଜଡ଼ିତ କରାଯିବା କୁ ହେବ ଓଡ଼ିଆ ଭାଷା ଦ୍ୱାରା ଆମ ଦେଶ ବି ଉନ୍ନତମାନର ହେବ